ହଁ ମୋ ମାତୃଭାଷା ଠାରୁ ଭିନ୍ନ ଭାଷାରେ ଏକ ପୁସ୍ତକ ପଢ଼ିଅଛି ଓ ମୋତେ ବହୁତ ଭଲ ଲାଗିଥାଏ ଆଉ ମୁଁ ବିଭିନ୍ନ ପୁସ୍ତକ ମଧ୍ୟ ପଢ଼ିଅଛି ସେଥି ମଧ୍ୟରୁ ହିନ୍ଦୀ ଇଂଗ୍ଲିଶ୍ ହିନ୍ଦୀ ଇଂଲିଶ୍ ଆରୁ ସାଂସ୍କ୍ରିଟ୍ ଆରୁ ବି କିଛି ଅଛି ଯାହାକି ମୁଁ ପଢ଼ିଛି ବଟ୍ ସଂସ୍କୃତ ବି ପଢ଼ିଛି ହିନ୍ଦୀ ବି ପଢ଼ିଛି ଇଂଲିଶ୍ ବି ପଢ଼ିଛି ଆରୁ ସେଥି ମଧ୍ୟରୁ ମୋତେ ଖୁବ୍ ଭଲ୍ ଲାଗିଛି ଆମ ମାତୃଭାଷା ଆମ ମାତୃଭାଷା ମୋତେ ଏତେ ଭଲ୍ ଲାଗିଛି ପଢ଼ିବାକ୍ ଆଜି ଯେ ମୁଁ ମା ଜଣେ ମୋତେ ପଚାରିଲେ ଓଡ଼ିଆରେ ଧର ତ ମାତୃଭାଷା ବିଷୟରେ ପଚାରିନେ ମୋ ମାତୃଭାଷା ବିଷୟରେ ମୁଁ କିଛିବି କହିପାରିନି ମାତୃଭାଷା ମୋତେ ବହୁତ ଭଲ୍ ଲାଗିଛି ଏତେ ବି ଭଲ୍ ଲାଗିଛି ଯାହା ବି ମୁଁ ନିଜେ ବି ଭାବି ପାରେନି କାହିଁକି ଭଲ୍ ଲାଗିଛି ମୁ ନିଜେ ବି ଜାଣି ନେଇଁ ପାରେ ଯେ ମୋ ମାତୃଭାଷା ମୋତେ ଏତେ ଭଲ୍ କାଇଁ ଲାଗି ଲାଗିଛି ଆଉ ଏଥିରେ ବି ତ ବିଭିନ୍ନ ଭାଷା ଅଛି ଇଂଲିଶ୍ ବି ଅଧେ ଅଧେ ଆମ ଆମ ମାତୃଭାଷା ମାନେ ଆମ ଭାଷାରେ ଆମ ଗାଁରେ ବି କିଛି ଅଛନ୍ ଯାହାକି ବହୁତ ଜଣ ହିନ୍ଦୀରେ କଥା କହୁଛନ୍ ହେଲେ ହିନ୍ଦୀ ହିନ୍ଦୀରେ କଥା କହୁଛନ୍ ଇଂଲିଶ୍ରେ କଥା କହୁଛନ୍ ହେଲେ ଇଂଲିଶ୍ରେ କଥା କହୁଥିଲେ ତାଙ୍କର ଯେଉଁ ବାପ ମାଆ ଅଛନ୍ ସେମାନେ ସେତେ ଭଲ୍ ପାଠ୍ ନେଇଁପଢ଼ନ୍ତି